ହ୍ୟାଲୋ ଆର୍ମି ରେଷ୍ଟୁରାଣ୍ଟ୍ ମୁଇଁ ଆଜି ମୋ ଜନମ୍ଦିନ୍ ବାର୍ଥଡ଼େ ଅଛି ସେଥିଲାଗି ଲାଗି ମୁଇଁ ଖବାର୍କେ ମଗଉଛେଁ ଏ ଯେନ୍ଟାକି ବହୁତ୍ ପନିପରିବା ବହୁତ୍ ତୁନ୍ ହେ ବହୁତ ତୁନ୍ ତୁନା ତୁନ୍ ତୁନା ସବୁ ମଗଉଛେଁ ଭାତ୍ଭୁତି ଜନମ୍ଦିନ୍ ବୋଲେ ସାଙ୍ଗେମାନେେ କହିଲେ ଯେ ମ ବୋଲେ ସେତେବେଳେ ମାନୁଛେଁ ରେଷ୍ଟୁରାଣ୍ଟ୍ନୁ ଆଜି ମୋର ବାାର୍ଥଡ଼େ ସେତେବେଳେ ଏନ୍ତା ଦେଖଲୁ ବାର୍ଥଡେ ବନାବାର୍ ଲାଗି ଦେଖିଲୁ ବହୁତ ଉତ୍ସବ ନାନେ ବାର୍ଡେ କର୍ମୁ ସବୁ ଆସିଲୁ କର୍ମୁ ବୋଲିକିରି ଭାବୁଥିଲୁ ତାପରେ ମୋ ନାନୀ କହିଲା କିି ମୋ ଧିହ ଭଲ୍ ଲାଗୁନି ତାେ ହସ୍ପିଟାଲ୍ ଟିକେ ନୁ ଭରି ନବାରେ ଗଲେ ବାଟି ତନି ଗର୍ କରିଦେ ତାହେଲି ଭରି ନେବାରେ ଗନୁ ଏନ୍ତା କଲୁ କି ହସ୍ପିଟାଲ୍ ହସ୍ପିଟାଲ୍ ଦେଲୁ ଥିଲୁ ମାନ ଦେଖା ଦେଖି କରଲୁ ତାପରେ ଆଉ ଏନ୍ତା ତାକୁ ବଟିକା ଖୁଆକେ କଲୁ ଆର୍ ତା ଯେତେଲେ ଦେଖଲୁ ଜି ମନ ନାନି ଖରାପ ହୋଇଗଲା ତାପରେ ଘରକିଆର ଜେନ୍ଲା ବାଟି କେନ୍ତା ନାମ ବହୁତ ଜଣେ ଖରାପ ହୋଇଗଲା ତ କେନ୍ତା ବନା ମୁଁ ସେ ବାଟିଟା ତାବେରେ କରିନି ବାଟି ଯେତେ ଅଛି ଯେନ୍ତା ଇଏ ଆଣିଥିଲି ପଇସା ଦେବାର ଥିଲା ହେଠାରେ ପଇସା ନେଇ ଦିଆନ ଯେନ୍ତା ଖେବାର୍ ଲ ଆଣିଥିଲି ଖାଇବାଟା ନେଇଯଅ ଆରୁ ପଇସା ମତେ ଫେରିଦବ ବୋଲି କହନି ତାପରେ ଏନ୍ତା ଦେଇ ତ ଆମ ପଇସା ଫିରି ଦେଲା ଅନ୍ ରେଷ୍ଟୁରାଣ୍ଟ୍ରୁ ଭଲ ପିଲାଟ ଥିଲା ବଲ ଏନ୍ ତ ନିନ୍ ଅଲଗାଲ ନି ନେଥି ତ ଗନି ଦେଇଦେଲି ପଇସା ଦେଇ ଯେନ୍ଟା ଦେଲା ପ କାଟ କରିରି ପଇସା ଦେଇଦବ ଯେନ୍ଟା ଯେନ୍ଟା ବାଛି ଖାଲି ଏନ୍ତା ଆନ୍ଲେ ତାପରେ ମାନୀ କର ହେଇଲା ତାପରେ ଆନୁ ଘର୍କେ ବହୁତ ଘରଲୋକ ଯିନ୍ ଦିନ୍ ମୋର୍ ଜନମ୍ଦିନ୍ ପାଟି ପୁଟେନା ମ ନାମ ବଲା କାଁ କର୍ମା ତ ଏ ସେ ବାର୍ଥଡ଼େ କିଏ ଆ ତା ଆଗରୁ ମୁଁ ବର୍ଥଡ଼େ ତନ କନି ବାର୍ଥଡ଼େକ ଏତେ ରଖିଦେଲୁ ଆରୁ ମାନ ଆଣିଲି ଏନ୍ତା କରି କରି ଏନ୍ତା ପୋଡ଼ ପୋଡ଼ା ଦେଇ କରିରିନ୍ତା ରଖୁନୁ ବାର୍ଡେର୍ କାଣା ବନାବୁ